ହେଲୋ ହଁ ସାର୍ ନମସ୍କାର ହଁ କୁହନ୍ତୁ ଭାଇ କୁହନ୍ତୁ ହଁ ହଁ ହଁ ହଁ ହଁ ହଁ ଭାଇ ମୁଁ ଅଛି ଅଛି ଆମର ଏଇ ଏଇ ଏଇଠୁ ଯୋଉ ଆମର ଟିମ୍ବର ରୋଡ୍ ଟିମ୍ବର ରୋଡ୍ କଲୋନୀ ହଁ ରାଉଲକେଲା ଟିମ୍ବର୍ କଲୋନୀ ଆଉ ମୋର ସାମାନ ଟିକେ ଯିବାର ଅଛି ତ ସେଥିପାଇଁ ହଁ ଦୋକାନ ଅଛି ମୋର ହୁଁ ଏଇ ଆମର ବେଦବ୍ୟାସ ମନ୍ଦିର ଗୋଟେ ଅର୍ଡର୍ ରଖିଛୁ ତ ପାର୍ଟି ଅର୍ଡର୍ ହଁ ସେଇଠିକି ସେଇଠିକି ଯିବେ ଆଉ କେମିତି ଆପଣଙ୍କର ରେଟ୍ଟା କ'ଣ ରେଟ୍ ନେବେ ହଁ ହଁ ନାଇ ଆମ ଆମ ଆମ ଆମର ପିଲାଟେ ବି ଅଛି ଆପଣଙ୍କର ସାଙ୍ଗରେ ଯିବ ଆପଣ ତାକୁ ଛାଡ଼ି ଦେବେ ସେଇଠି ସେ ସେ ସେ ତାର ତାର ନିଜେ ପଳେଇ ଆସିବେ ହଁ ହଁ ହଁ ଆଉ ଆଉ ଭାଇ ଟିକେ ଏଇଟା ବର୍ଷା ବର୍ଷି ସିଜିନ୍ ଚାଲିଛି ଆପଣଙ୍କର କିଛି ପାଲ ଫାଲ ଅଛି ତ କାଳେ ରାସ୍ତାରେ ଯଦି ବର୍ଷା ବର୍ଷି ହୋଇ ଓଃହ ଆଉ ହେଉଛି ଆଉ ହଁ ହଁ ଆଉ ହଁ ଆଉ ହୁଁ ହଁ ଆଉ ଭାଇ ଆମର ତ ଏମିତି ସବୁ ଜିନିଷ ପତ୍ର ଇୟାଡ଼େ ସିୟାଡ଼େ ଆମର ଅର୍ଡର ଆସେ ଆମର ଯାଏ ଗାଡ଼ିରେ ଆଉ ଆପଣ ଟିକେ ଯଦି ଠିକ୍ ସେ ମୋତେ ରେଟ୍ଟା ଲଗାନ୍ତେ ଲଗେଇବେ ବୋଲେ ମୁଁ ଆପଣଙ୍କୁ ଆଉ କାହିଁକି ଆପ ହଁ ହଁ ହଁ ହ ହଉ ହଉ ହଁ ଏବେ ଏବେ ଏବେ ଏବେ କେତେ କେତେ ଟଙ୍କା ଫିର୍ ବି ଆପଣଙ୍କୁ ଭଡ଼ାଟା କହୁ ଭାଇ ଆଚ୍ଛା ଆଚ୍ଛା ହଉ ହଉ ଆଉ ହଁ ହଉ ଠିକ୍ ଅଛି ଭାଇ ହୋ ତାହାଲେ ଆସ ଆସନ୍ତୁ ଆଉ ହେଲା ହଉ ହଉ ହଉ